ଖବର୍ କାଗଜ୍ ହୋଉଛି ଗୁଟେ ଜ୍ଞାନ୍ ବାଗିଟେ ଯେନ୍ତା କି ଆମେ ଯାନିପାର୍କି ଏହିଟା ପଢ଼ିଲେ ଗୁଟେ ଜ୍ଞାନ ଟେ ପାଇପାର୍ମା ତ ଛୁଆମାନଙ୍କୁ ମୁଇଁ ବି କହିସି କି ଟିକେ ମାନ୍ ଧ୍ୟାନ୍ ଦେଇକିରୀ ଟିକେ କରବ୍ ଆଉ ଘରେ ଖାଲି ଖୋଲା ଅଛ ବୋଲି ଟିକେ ଏଇଟା ଖବର କାଗଜ ଟା ପଢ଼ବ୍ ଯେନ୍ତା କି ତୁମର୍ ଟିକେ ଯେନ୍ ଖେଳରେ ଯେନ୍ତା ନଷ୍ଟ ହେଉଛି ତୁମର୍ ଦିମାକ୍ ସେଇଟା ଟିକେ ପାଢ଼ବ ବୋଲେ ଆଉ ଟିକେ ଏନ୍ତା ତୁମର୍ ବୁଦ୍ଧିରେ ଜ୍ଞାନ୍ ଟିକେ ମିଳିବା୍ ଖବର୍ କାଗଜ୍ ହୋଉଛି ଗୁଟେ ଏନ୍ତା ଜିନିଷ୍ କି ଆମେ ଗୁଟେ ଯାନି ପାର୍ମା କି କାଣା ହୋଉଛି କି ଦେଶ୍ ରେ କାଣା ନାଁଇ ମୁଁଇ ବି କେତେବେଳେ କେତେବେଳେ ପଢ଼ସି ଟାଇମ୍ ଟୁମା ପାଇଲେ ବୋଲେ ମୁଁଇ ବି ହେନା ଛୁଆ ମାନ୍ଙ୍କୁ ପଢ଼ାସି କି ଦେଖ୍ ଏଇ ପିଲେ ଏନ୍ତା ଏନ୍ତା ହୋଉଛି ଟିକେ ପଢ଼ଭ୍ ଘର୍କେ ଆଉ ଥିବା ଖବର୍ କାଗଜ୍ ତ ତୁମେ ମାନେ ବି ସେଇଟା ଟିକେ ପଢ଼ଭ୍ ଯେନ୍ତା ଘରେ ପଢା୍ ପୁଢ଼ି କରୁଛନ୍ ମାଆ ବାପା ସେଇଟା ତୁମେ ମାନେ୍ ବି ଟିକେ ଧ୍ୟାନ୍ ଦେବ ସେଇଟା ଟିକେ ସୁନିବ୍ ଇୟାତ ଟି ଭି କିଏ ଏତେ ଦେଖି୍ ବି ନା ପାରନା କି ନ୍ୟୁଜ୍ କାଣା ହେଉଛେ ତ ଟିକେ ହେଇଟା ଖବର୍ କାଗଜ୍ ହେନ୍ତି ତ ଘର୍ କି ଆଉଛେ ମଗାଉଥିବ ଖବରକାଗଜ ତ ହେଇଟା ତୁମେ ମାନେ୍ ବି ଟିକେ ପଢ଼ ଆଉ ଅଲଗା ଲୋକ୍ ବି ଟିକେ ଶିଖ୍ ଜ୍ଞାନ୍ ଗୁନା ଟିକିଏ